ରାଜ୍ୟରେ ସାଂସ୍କୃତିକ ଐତିହ କହିଲେ ପୁରୀ କୋଣାର୍କ ଲୋକନାଥ ଏସବୁ ଜାଗା ବହୁତ ଦେଖିବା ଜିନିଷ ଅଛି ଲିଙ୍ଗରାଜ ଲିଙ୍ଗରାଜରେ ଯଦି ଆପଣ ଦେଖିବେ ଏତେ ବଢ଼ିଆ ହେଇଛି ମନ୍ଦିରମାଳିନୀ ସବୁ ଭାରି ଖୁସି ଲାଗିବ ଆଉ ଛତିଆ ଛତିଆରେ ବି ଏତେ ମାନେ ପଥର ଖୋଦିତ କାମ ହେଇଛି ଦେଖିଲେ ବଢ଼ିଆ ଲାଗିବ କୋଣାର୍କରେ ବି ଛ ଏମିତି କାମ ହେଇଛି ଏଇଠି ପଠାଣ ସାମନ୍ତ ଭୁବନେଶ୍ୱର ଅଛି ସେଇଠି ଗ୍ରହ ନକ୍ଷତ୍ରଙ୍କର ସବୁ ଗଣନା କରାଯାଏ ବୈଜ୍ଞାନିକମାନ କରନ୍ତି ପିଲାମାନେ ସବୁ ସେଠିକି ବୁଲିବାକୁ ଯାଆନ୍ତି ବି ଦେଖିବା ପାଇଁ ସୁବାସ ଚନ୍ଦ ବୋଷଙ୍କର କଟକରେ ଅଛି ୟୁରିଆ ବଜାରରେ ସୁବାସ ଚ ବୋଷଙ୍କର ସଂଗ୍ରାଳୟ ବିଜୁବାବୁଙ୍କର ସ୍ମୃତି ଅତ୍ ବିଜୁବାବୁ ସ୍ମୃତି ଅଛି ଏମିତି ଏସବୁ ଅଛି ଆଉ ଚଣ୍ଡୀମନ୍ଦିରରେ ତ କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲଲାଗିବ ବାରବାଟୀ ଷ୍ଟାଡି଼ୟମ ବାରବା ସେଇଠି ଆମର ଇଏ ଦୁର୍ଗ କଟକରେ ଯେଉଁ ଦୁର୍ଗ ଅଛି ଦେଖିବ ସବୁ ଅଛି ଏ ହୁଁ